ହଁ ମୁଁ ଦଶରୁ ଦଶ ଲକ୍ଷ ଭିତରେ ପାଞ୍ଚଟି ସଂଖ୍ୟା କହିପାରିବି ସେଗୁଡ଼ିକ ହେଲା ନବେ ହଜାର ଏକଲକ୍ଷ ଦଶ ହଜାର ପାଞ୍ଚଲକ୍ଷ ପଚାଶ ହଜାର ନଅଲକ୍ଷ ନବେ ହଜାର ଆଠଲକ୍ଷ ଚାଳିଶ ହଜାର